ମୁଇଁ ବଗିଚା କାମ କରିବାର୍ ଲାଗି ବହୁତ୍ ଗୁଡ଼ିଏ ଉପକରଣ ବ୍ୟବହାର୍ କରସିଁ ସେଗୁଡ଼ିକ ହେଲା ଲଙ୍ଗଳ କୁଡି ସାବଲ୍ କୋଦାଳ ବାଲ୍ଟି ଆର୍ ଦାଆ ମୁଇଁ ମାଟିର ଉର୍ବରତା ବଢ଼୍ବାର୍ ଲାଗି ଲଙ୍ଗଲ ସାହାଯ୍ୟରେ ଜେନେ ବଗିଚା କରିବାର୍ ଥିବା ସେନେ ଯୁତିଦେସିଁ ତାପରେ କୁଡି ସାହାଯ୍ୟରେ ଯେନ୍ ଢେଲ୍ଗୁଡ଼ାକ ଥିଶି ତାହାକେ ଭାଙ୍ଗି ଦେସିଁ ତା'ପରେ ସାବଲ୍ ସାହାଯ୍ୟରେ ଗାତ କୁଡ଼୍ସିଁ ଗଛଗୁଡ଼ିକ ଲଗାବର୍ ଲାଗି ତା'ପରେ ପୁଣି କୁଡି ସାହାଯ୍ୟରେ ମାଟି ଯେତେ କାଢି କାଢି ଦେସିଁ ତା'ପରେ ଗଛଟି ଲଗେଇ ଦେସିଁ ତା'ପରେ କୋଦାଲ ସାହାଯ୍ୟରେ ଭଲ୍ ସେ ଗଛଟା ଗଛର୍ ଚେରଟା ମାଟି ତଲ୍କେ ଯିବାର୍ଲାଗି କୋଦାଳ ସାହାଯ୍ୟରେ ଟିକେ ଖୁର୍ପି ଦେସିଁ ତାର୍ପରେ ପାଣି ଦେସିଁ ବାଲ୍ଟି ସାହାଯ୍ୟରେ ତାପରେ ବାଲ୍ଟି ସାହାଯ୍ୟରେ ପାଣି ଦେଇସାର୍ଲି ତାର୍ ଗଛ ପାଖ୍ରେ ଜେନ୍ ଅନାବନା ଗଛ ହେଇତ ଥିସି ତାହାକେ କାଟି ଦେସିଁ ଗଛର୍ ଉପ୍ରେ କିଛି ପ୍ରଭାବ୍ ନାଇଁ ପଡ଼େ ବୋଲି ଗଛଟା ଭଲ୍ ଭାବ୍ରେ ବଢ଼୍ବା ବୋଲି